ହ୍ୟାଲୋ ଆଜ୍ଞା ମୁଁ ବାସନ୍ତୀ କହୁଥିଲି ଆପଣ ପୁରୀ ଯିବା ପାଇଁ ଗାଡ଼ି ଯେଉଁ ବୁକିଂ କରିଥିଲି ମୁଁ ଅଲଗା ଲୋକଠୁ ବୁଝିଲି ଦୁଇ ହଜାର ଟଙ୍କା କହୁଛନ୍ତି ଆପଣ ବାଇଶ ଶହ ଟଙ୍କା କହୁଛନ୍ତି ଏତେ ଟଙ୍କା ତ ଦେଇକି ମୁଁ ଯାଇପାରିବିନି ନାଇଁ ଆପଣ ତାହେଲେ କ୍ୟାନ୍ସଲ୍ କରିଦିଅନ୍ତୁ ମୁଁ ଅଲଗା ଗାଡ଼ିରେ ଯିବି